ମୁଁ କିଣୁଥିବା ପ୍ୟାଣ୍ଟର ଖରାପ ଗୁଣ ଗୁଡ଼ିକ ହେଉଛି ଏ କଟନ କପଡ଼ା ହୋଇଥିବାରୁ ଶୀଘ୍ର ଶୁଖୁନାହିଁ ଶୀଘ୍ର ଫାଟି ଯାଉଛି ଲାସ୍ଟିଂ ବେଶୀ ଦିନି କରୁ ନାହିଁ ଆଉ ସେଗୁଡ଼ିକ କଲର ରଙ୍ଗ ଛାଡ଼ି ଯାଉଛି ଶୀଘ୍ର ଖରାରେ ଶୁଖିଲା ବେଳେ ରଙ୍ଗ ଯାଉଛି ତା ଚେନ ଢିଲା ହୋଇଯାଉଛି ଆଉ ପିନ୍ଧିବାକୁ କମ୍ଫଟ ଭଲ ଲାଗୁନି କଲର ଛାଡ଼ିଗଲା ରଙ୍ଗ ଛାଡ଼ିଗଲା ପରେ ତାକୁ ପିନ୍ଧିବାକୁ ଭଲ ଲାଗୁ ନାହିଁ ଫାଟି ଯାଉଛି ଫାଟି ଗଲା ପରେ ଲାସ୍ଟିଂ କରୁନାଇଁ ପଇସା ଲସ ହେଉଛି